ମାଛ ଧରିବା ଯିବା ପୂର୍ବରୁ ମୁଁ ପୂର୍ବ ପ୍ରସ୍ତୁତ ହୋଇଯାଇଥାଏ ଯିବା ପୂର୍ବରୁ ମୁଁ ଲଣ୍ଠନ ଧରିଥାଏ ଏବଂ ନିଜ ସହିତ ଜାଲ ଖାଦ୍ୟ ମଧ୍ୟ ନେଇକି ଯାଇଥାଏ ଯେତେବେଳେ ପୋଖରୀ କୂଳକୁ ମୁଁ ଯାଏ ସେ ସମୟରେ ପୋଖରୀ କୂଳରେ କୌଣସି ଲାଇଟ ଲଗେଇଥାଏ ଯାହାକି ମାଛ ମାନେ ଆକର୍ଷଣ ହୋଇଥାନ୍ତି ବାଦ୍ୟ ମଧ୍ୟ ବାଦ୍ୟ ମଧ୍ୟ ବଜାଯାଏ ଯାହାକୁ କି ଦେଖି ଯାହାକୁ କି ଶୁଣି ମଧ୍ୟ ଏହା ଆକର୍ଷଣ ହୋଇ ଆସିଥାନ୍ତି ନିଆଁ ଲଗେଇକି ମଧ୍ୟ ମାଛ ମାନଙ୍କୁ ଧରାଯାଇଥାଏ ଯେଉଁ ମାଧ୍ୟମରେ କି ମାଛ ମାନେ ଅତି ସହଜରେ ଆମେ ଧରିଥାଉ